ମୁଁ ଚୁଲିରେ ରୋଷେଇ କରେ କାଠ ଚୁଲିରେ ରୋଷେଇ କଲା ବେଳେ ଡେକ୍ଚି ହାଣ୍ଡି କଳା ପକେଇ ଦିଏ ଏବଂ ଚୁଲି ରୋଷେଇ ଖାଇବାକୁ ସୁଆଦିଆ ଲାଗେ ଗ୍ୟାସ୍ରେ ରୋଷେଇ କଲେ ଶୀଘ୍ର ରୋଷେଇ ହେବ ଗ୍ୟାସ୍ର ଡେକ୍ଚି ହାଣ୍ଡି କଳା ପଡ଼ିବ ନାହିଁ ଗ୍ୟାସ୍ ରୋଷେଇ ଯାହା ହେଲେ ଚୁଲି ରୋଷେଇ ଠାରୁ ଅଲଗା ଅଲଗା ଧରଣର ରୋଷେଇ ଇଣ୍ଡକ୍ସନ୍ ଚୁଲାରେ ଆମେ ଚୁଲା ଯଦି ବହୁତ ସ୍ଵିଚି ଦେଲେ କରେଣ୍ଟ ବହୁତ ଏବଂ କମେଇଲେ କରେଣ୍ଟ କମରେ ରୋଷେଇ କରି ପାରିବା